ମୁଁ ଔଷଧୀୟ ଗଛ ବିଷୟରେ କିଛି କହିବି ନିମ୍ବ ପତ୍ର ଏମିତି ଗୋଟେ ପତ୍ର ଯାହାର ଦେହ ଭଲ ନଥିବ ନିମ୍ବ ପତ୍ର ନିମ୍ବପତ୍ର ନେଇକରି ଫାଷ୍ଟରେ ଭାଜି ଭାଜିବା ଭାଜିବା ପରେ ସେଇଟା ଟିକେ ଲୁଣ ଦେଇକରି ସୁଖିଲା ମରିଚ ଦେଇକରି ଭଲସେ ମିଶାଇବା ମିଶାଇକରି ଭାତ ଭାତ ସହିତ ଖାଇବା ହେଲେ ଭାତ ସହିତ ଖାଇଲେ ଆମ ଦେହ ବି ଭଲ ଥାଏ ଆମ ସ୍ୱାସ୍ଥ୍ୟ ବି ଭଲ ଥାଏ ଆଉ ତୁଳସୀ ଗଛ ତୁଳସୀ ଗଛ ଗୋଟେ ଏମିତିଆ ଗଛ କାଶ ହେଲେ ତା'ର ପତ୍ର ଖାଇଦେଲେ କାଶ କମିଯାଏ ଦେହ ଭଲ ନଥିଲେ ତା'ର ଟିକେ ରସ ପିଇଲେ ବି ଭଲ ଥାଏ ଦେହ ଆଉ ଇତ୍ୟାଦି କେତେ ଗଛ ଅଛି ଇତ୍ୟାଦି କେତେ ଗଛ ଅଛି ସେ ଗଛର ପତ୍ର ନହଲେ ଛାଲ ଟିକେ ଖାଇଦେଲେ ଆମ ଦେହ ବି ଭଲ ଥାଏ ଏ ଗଛ ଗୁଡ଼ାକ ଆମ ଦେହ ପାଇଁ ଭଲ ଆମ ଆମ ସବୁ ସବୁଟା ଭଲ କରୁଛ ଏ ଗଛ ତୁଳସୀ ଗଛ ନିମ୍ବପତ୍ର ଗଛ ବେଲ ପତ୍ର ବେଲ ପତ୍ର ପତ୍ର ଗୋଟେ ଏମିତି ପତ୍ର ପେଟ ପେଟ କାଟିଲେ ସେ ବେଲ ପତ୍ର ଟିକେ ଖାଇଦେଲେ ପେଟ କାଟିବ ବନ୍ଦ ହେଇଯାଉଛି ଝାଡ଼ା ହେଲେ ବନ୍ଦ ହେଇଯାଉଛି ଆଉ ଆଉ ଇତ୍ୟାଦି କେତେ ଗଛ ଅଛି ଗଛ ଗୋଟିଏ ଗୋଟିଏ ଗଛ କିଛି ନା କିଛି ଉପକାରିତା ଅଛି କିଛି ନା କିଛି ଉପକାରିତା ଅଛି ସେ ଗଛ ଆଉ ଏ ମୁ ତୁଳସୀ ଗଛ ନିମ୍ବପତ୍ର ଗଛ ବେଲପତ୍ର ଗଛ ଏ ତିନିଟା ଗଛ ଆମ ଦେହ ପାଇଁ ଭଲ କିଛି ହେଲେ ବି ସେ ତିନିଟା ଗଛର ପତ୍ର ନହେଲେ ଛାଲ ଖାଇଦେଲେ ଆମ ଦେହ ଭଲ ଥାଏ ଏ ତିନିଟା ଗଛ ଆମର ଦେହ ପାଇଁ ବହୁତ ଭଲ